ହେଲୋ ହଁ ଭାଇ ତୁମେ ଏମିତି ପାଗରେ ମୋତେ ଖାଦ୍ୟ ପହଞ୍ଚେଇ ଦେଇଥିବାରୁ ମୁଁ ତୁମକୁ ଧନ୍ୟବାଦ ଜଣଉଛି ଏମିତି ବର୍ଷାପାଗରେ ଅତ୍ୟନ୍ତ ଜୋର ବର୍ଷାରେ ମୋତେ ଖାଦ୍ୟ ପହଞ୍ଚାଇ ଦେଇଥିବାରୁ ତୁମକୁ ବହୁତ ବହୁତ ଅଶେଷ ଅଶେଷ ଧନ୍ୟବାଦ ତୁମକୁ ଏବଂ ତୁମର ରେଷ୍ଟୁରାଣ୍ଟକୁ ମୁଁ ବହୁତ ଧନ୍ୟବାଦ ଜଣାଉଛି ଏମିତି ପାଗରେ ମୋତେ ଖାଦ୍ୟ ଯୋଗାଇ ଦେଇଥିବାରୁ ମୁଁ ତୁମଠାରେ ଏବଂ ତୁମର ରେଷ୍ଟୁରାଣ୍ଟଠାରେ ବହୁତ ଚିର କୃତଜ୍ଞ ରହିବି ଧନ୍ୟବାଦ